ହ୍ୟାଲୋ ଆପଣ ଏବେ କେଉଁଠି ଅଛନ୍ତି କ'ଣ ପ୍ରୋବ୍ଲେମ ହେଇଛି ଦେହ ତ ପ୍ରୋବ୍ଲେମ୍ ଅଛି ମୋ ଦ୍ୱାରା ଯେତିକି ସମ୍ଭବ ମାନେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ଯଦି କ'ଣ ବ୍ଲଡ଼ ଦରକାର କି କୌଣସି ଯଦି ଆମର ସ୍ୱାସ୍ଥ୍ୟ କାର୍ଡ଼ରେେ ଯଦି କ'ଣ ଯଦି ଦରକାର ତାହେଲେ କ'ଣ କୁହନ୍ତୁ ମୁଁ ସେଇଟା କରିପାରିବି ନା ଡକ୍ଟର ଅଛନ୍ତି ଏବେ ଜଷ୍ଟ ଗୋଟେ ପେସେଣ୍ଟ ଫୋନ କରିଲେ ତ ସେଥିପାଇଁ ଡକ୍ଟର ବାହାରକୁ ପଳେଇଛନ୍ତି ଏବେ ଆପଣ ଆପଣ କେଉଁଠି ପୁରା ମେଡ଼ିକାଲରେ ପହଞ୍ଚି ସାରିଲେନି କି ଆ ଠିକ୍ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ଆପଣ ସେଇଠି ରୁହନ୍ତୁ ମୁଁ ଡକ୍ଟର ସାଙ୍ଗଙ୍କୁ ଫୋନ୍ କରିକିନା ମୁଁ ଆପଣଙ୍କୁ ଫୁଣି ଜଣାଉଛି ନହେଲେ ମୁଁ ନିଜେ ଯାଉଛି ମୁଁ ସେଇଠିକି ଫୋନ୍ କରିଦେଉଛି ସେଇଠି ଯାଇକିନା ଇଏ ହେଇଯିବେ କ'ଣ କ ଆରେ ଡ୍ୟୁଟିରେ ଅଛନ୍ତି ଏବେ ଜଷ୍ଟ ଯାଇଛନ୍ତି ସବୁ କିଛି ସୁବିଧା ଅଛି ଏମିତି କିଛି ପ୍ରୋବ୍ଲେମ୍ ନାହିଁ ତାଙ୍କର କ'ଣ ହେଇଛି ଠିକ୍ ଠିକ୍ ଅଛି ସେଇଠି ସେଇଠି ଦେଖନ୍ତୁ ସେଇଠି ଜଣେ ବ୍ଲଡ଼ ଟେଷ୍ଟ କରୁଛନ୍ତି ସେଇଠି ଟିକେ ବ୍ଲଡ଼୍ ଦେଇଦିଅନ୍ତୁ ମୁଁ ତାଙ୍କ ସହିତ କଥା ହେଇଯାଉଛି ସେମାନେ ଟେଷ୍ଟ ପତ୍ର କ'ଣ କ'ଣ କରିଦେବେ ତାପରେ ମୁଁ ବୁଝୁଛି ମୁଁ ଦେଖୁଛି ମୁଁ ସାର୍ଙ୍କୁ ଫୋନ୍ କରୁଛି ସାର୍ ପଳେଇଆସିବେ ଅଧଘଣ୍ଟା ଭିତରେ ନା ମୋ କହିବା ଅର୍ଥ ଯେ ଏପର୍ଯ୍ୟନ୍ତ ଥିଲେ ଏବେ ଜଷ୍ଟ ସେମାନେ ଗୋଟିଏ ପେସେଣ୍ଟ ଫୋନ୍ କରିବାରୁ ସେଇମାନେ ଟିକେ ବାହାରକୁ ଯାଇଛନ୍ତି ମୋ କିବ କହିବା ନା ମୁଁ ମୁଁ ବୁଝୁଛି ମୁଁ ବୁଝୁଛି ଆପଣ ରୁହନ୍ତୁ ମୁଁ ଡକ୍ଟର ସାର୍ଙ୍କ ସହିତ କଥା ହେଇଯାଉଛି ଆପଣଙ୍କୁ ମୁଁ ଜଣାଉଛି ନା ସାର୍ ଆପଣ ଟିକେ ବୁଝନ୍ତୁ ମୁଁ ବୁଝୁଛି ଆପଣଙ୍କର ପେସେଣ୍ଟ ସିଭିଅର ଅଛନ୍ତି ଆପଣ ସେଥିପାଇଁ ଏମିତି ଟେନସନ୍ କ'ଣ ପାଇଁ ହେଉଛନ୍ତି ସାର୍ ନା ସେମିତି କୁହନ୍ତୁନି ସେଇ ଅଶୁଭ କଥା ଗୁଡ଼ାକ କୁହନ୍ତୁନି ସବୁକିଛି ମୁଁ ନିଜେ ମୁଁ ନିଜେ ଯାଉଛି ମୁଁ ନିଜେ ଯାଇକି ମୁଁ କଥା ହେଇଯାଉଛି କ'ଣ ପ୍ରୋବ୍ଲେମ୍ ହେଇଛି ତାଙ୍କର ମୁଁ ନିଜେ ଦେଖୁଛି ଡକ୍ଟର ସାର୍ ବି ଏବେ ଆସି ସାରିଲେଣି ମୁଁ ସାର୍ଙ୍କୁ ଠିକ୍ ଠିକ୍ ଅଛି ମୁଁ ଏବେ ଯାଉଛି ରଖନ୍ତୁ